ଯେହେତୁ ଆମକୁ ଡେଲିଭରି ଡେଲିଭରି ବାଲା ଯଦି ଠିକ୍ ଟାଇମ୍ରେ ଯଦି ଆମକୁ ଭଲ ମାନେ ଆମ ସାମାନ ଆମ ଜିନିଷଟା ଯଦି ପଠେଇଦିଏ ତ ଆମେ ନିଶ୍ଚୟ ତାକୁ ଆମେ ତାକୁ ଧନ୍ୟବାଦ ଜଣେଇବା କାହିଁକିନା କାହିଁକିନା ଆମେ ଯେଉଁ ଜିନିଷ ବି ଆମେ ମଗେଇଥାଉ ସେଇଟା ଆମ ପାଇଁ ବହୁତ ଏମରଜେନ୍ସି ଥାଏ ତ ସେଥିପାଇଁ ସେମାନେ ଖରା ତରାରେ ଆସିକି ଜଲ୍ଦି ଆମକୁ ଟାଇମିଂରେ ଦେଇଦିଅନ୍ତି ତ ଆମେ କମ୍ପାନୀକୁ ଅ ନିଶ୍ଚୟ ଥ୍ୟାଙ୍କ୍ ୟୁ କହିବୁ ଆଉ ଫିଡ଼୍ବ୍ୟାକ୍ ଏଇଆ ଦବୁ ଯେ ତାଙ୍କ ସର୍ଭିସ୍ ପାଇଁ ଫିଡ଼ବ୍ୟାକ୍ ଦବୁ ଆଉ ସେ ମଣିଷ କେମିତି ବିହେଭ୍ କରୁଛି ଆଉ କେଉଁ ଟାଇମିଂରେ ସିଏ ଆଣୁଛି ତ କମ୍ପାନୀକୁ ଆମେ ଏଇଟା ହିଁ କହିବୁ